ଏହାଦ୍ୱାରା ଆମକୁ ବହୁତ ସହାୟତା ହୋଇଥାଏ ଯାହାକି ଗ୍ୟାଲେକ୍ସିକୁ ଆମେ ମାପିବା ପାଇଁ ଆମର ଏସ୍ ପି ଏଫ୍ ବା ସର୍ଫେସ୍ ବ୍ରାଇଟନେସ୍ ଫୁକେନ୍ସ ଦ୍ୱାରା ଆମେ ଦୂରତା ମାପିପାରିବା ଏବଂ ଏହାଦ୍ୱାରା ଆମକୁ ବିଭିନ୍ନ ନକ୍ଷତ୍ର ଗ୍ରହମାନଙ୍କର ଦୂରତା ରଙ୍ଗ ଏବଂ ବୟସ ସେଠାରେ ଯିବାର ବର୍ଷ ସମୟ ଏହା ଆମକୁ ଜଣାଇଥାଏ ଏବଂ ଏହାଦ୍ୱାରା ଆମର ବହୁତ ସହଯୋଗ ହୋଇଆସିଅଛି ଲାଇଟ୍ ଇୟର୍ ଯାହାକି ଗୋଟିଏ ବର୍ଷରେ ପ୍ରକାଶ ଦ୍ୱାରା ଗୋଟିଏ ସମୟ ବ୍ୟବଧାନ ଜଣାଇଥାଏ ଯାହାର ଦୂରତା ହେଉଛି ନଅ ପଏଣ୍ଟ ଚାରି ଛଅ ଶୂନ ସାତ ଇଣ୍ଟୁ ଦଶ କିଲୋମିଟର ଯାହାକି ଆମକୁ ବହୁତ ସହଯୋଗ କରିଥାଏ